ମୋର ସବୁଠାରୁ ବଡ ଶକ୍ତି ହେଉଛି ମୋ ବାବା ମାମାଙ୍କ ଆଶୀର୍ବାଦ ଏବଂ ମୋର ଦୁର୍ବଳତା ହେଉଛି କିଛି କିଛି ଜିନିଷରେ ନର୍ଭସ ହୋଇଯିବା ଏହାହିଁ ହେଉଛି ମୋର ଦୁର୍ବଳତା